ଗ୍ରାମାଞ୍ଚଳ ଖେଳ ଓ ସହରାଞ୍ଚଳ ଖେଳ ଭିତରେ ବହୁତ ପାର୍ଥକ୍ୟ ଥାଏ ଗ୍ରାମାଞ୍ଚଳରେ ଛୋଟ ଛୁଆ ବହୁତ ପ୍ରକାର ଖେଳ ଖେଳିଥାନ୍ତି ଯେମିତି ବାଟି ହେଉ କି ନଟୁ ହେଉକି ସହରାଞ୍ଚଳରେ କ'ଣ ଖେଳନ୍ତିନା ଖାଲି କ୍ରିକେଟ୍ ତାଙ୍କର ପରିଷ୍କାର ପରିଚ୍ଛନ୍ନ ଅଧିକା ରୁହେ ତ ସେଇଥିପାଇଁ ସେମାନେ ଖାଲି କ୍ରିକେଟ୍ ଖେଳନ୍ତି କିନ୍ତୁ ଆମ ଗ୍ରାମାଞ୍ଚଳରେ କ'ଣ ପିଲା କବାଡ଼ି ଖେଳନ୍ତି ନଟୁ ଖେଳନ୍ତି ବାଟି ଖେଳନ୍ତି ଛୋଟମୋଟ ଏମିତି ଗେମ୍ ଖେଳନ୍ତି ଦୌଡ଼ାଧାପଡ଼ା ଏମିତି ସବୁ ମଜାଳିଆ ଖେଳ ସବୁ ଖେଳନ୍ତି କିନ୍ତୁ ସହରାଞ୍ଚଳରେ ଖାଲି ଫୁଟବଲ୍ ଖେଳିପାରନ୍ତି କ୍ରିକେଟ୍ ଖେଳିପାରନ୍ତି ଆଉ ସେମିତି ପରିଷ୍କାର ପରିଚ୍ଛନ୍ନ ଗେମ୍ ଖେଳିପାରନ୍ତି ଏ ଯେଉଁ ଆମର ଗ୍ରାମାଞ୍ଚଳରେ ଗ୍ରାମାଞ୍ଚଳରେ ପିଲା ଆଉ ସବୁ କବାଡ଼ିଫବାଡ଼ି ଏମିତି ସବୁ ଖେଳନ୍ତି ପଡ଼ିଆ ଥାଏ ତା'ପରେ ସହରାଞ୍ଚଳରେ ତ ପଡ଼ିଆ ନ ଥାଏ ସହରାଞ୍ଚଳରେ ଖାଲି ପାଠପଢ଼ା ଉପରେ ସମସ୍ତେ ଧ୍ୟାନ ଦିଅନ୍ତି ତ ଗେମ୍ ଉପରେ ଏତେ ଧ୍ୟାନ ଦିଅନ୍ତିନି ତ ପଡ଼ିଆ ବି ସେଇଭଳି ନାହିଁ କିନ୍ତୁ ଗ୍ରାମାଞ୍ଚଳରେ ପି ପିଲାମାନେ ନିଜେ ନିଜେ ପଡ଼ିଆ ତିଆରି କରନ୍ତି ବିଲମାନଙ୍କୁ ତିଆରି କରନ୍ତି କ୍ରିକେଟ୍ ପାଇଁ ଆଉ ଅନ୍ୟାନ୍ୟ ବାଟି ପାଇଁ ନଟୁ ପାଇଁ ସେ ଯେମିତି ଗାଁ ପଡ଼ିଆରେ ବି ଖେଳିଦିଅନ୍ତି ତ ସହରାଞ୍ଚଳରେ ଏତେ ଖେ ଗେମ୍ ଭଲ ନାହିଁ ଖାଲି ସେମାନେ ମୋବାଇଲ୍ରେ ଖାଲି ଗେମ୍ ଖେଳନ୍ତି କିନ୍ତୁ ଗ୍ରାମାଞ୍ଚଳରେ କ'ଣ ନା ସେମାନେ ନଟୁ ଏହିସବୁ ଯେମିତି କହିଲି ନଟୁ ଖେଳନ୍ତି କବାଡ଼ି ଖେଳନ୍ତି